ଓଡ଼ିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକ ହେଉଛି ଯେମିତି ଆମ କଟକରେ ଅଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ବି ଜେ ବି ମହାବିଦ୍ୟାଳୟ ଏବଂ ଆମର ବୈଷୟିକ କ୍ଷେତ୍ରରେ ଏନ୍ ଆଇ ଟି ରାଉରକେଲା ବି ଅଛି କଟକରେ ବି ଏକ ବୋସ୍ ବୈଷୟିକ ଅନୁଷ୍ଠାନ ବି ଅଛି କଟକରେ ଆଉ ଗୋଟିଏ ଆଇ ଟି ଆଇ ମଧ୍ୟ ଗଭର୍ଣ୍ଣମେଣ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଛି ତାପରେ ପ୍ରାଣନାଥ କଲେଜ୍ ଖୋର୍ଦ୍ଧାରେ ବି ଅଛି ଭୁବନେଶ୍ଵରରେ ରାଜଧାନୀ କଲେଜ୍ ବି ଅଛି ଏମିତି ଏହିସବୁ କଲେଜ୍ ମାନଙ୍କରେ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ହେଉ କିମ୍ବା ବୈଷୟିକ କ୍ଷେତ୍ରରେ ଇଞ୍ଜିନିୟରିଂ ହେଉ ଆଇ ଟି ଆଇ ହେଉ ଡିପ୍ଲୋମା ହେଉ ଏହିସବୁ ପାଠ୍ୟକ୍ରମ ଉପରେ ପ୍ରୋଗ୍ରାମ୍ ଗୁଡ଼ିକ ବେଶି ଚାଲୁଛି ଏବଂ ପିଲାମାନେ ବହୁତ୍ ଆଗ୍ରହର ସହ ଏଇସବୁ ବିଶ୍ୱବିଦ୍ୟାଳୟ ହେଉ ବା ମହାବିଦ୍ୟାଳୟ ହେଉ ଏଇଥିରେ ପାଠ ପଢ଼ିବା ପାଇଁ ଚେଷ୍ଟା କରୁଛନ୍ତି